ମୁଁ ସାଧାରଣତଃ ଭଲ ମୋଟରସାଇକେଲ ଚଳାଇଥାଏ କିନ୍ତୁ ଏହା ମଧ୍ୟରେ ଏକ ଘଟଣା ଅଛି ମୋର ସାଙ୍ଗର ବାପା ଦିନେ ତାଙ୍କ ବ୍ୟାଙ୍କ୍ କାମ ସାରି ଘରକୁ ଫେରୁଥାନ୍ତି ଏକ ବସ୍ ମାଧ୍ୟମରେ କିନ୍ତୁ ସେ ଦିନରେ କ'ଣ ହୋଇଛି ନା ସେ ବସ୍ ବାଟରେ ଓଲଟି ପଡ଼ିଥିଲା କିନ୍ତୁ ମୁଁ ଜାଣିଥିଲି ଯେ ସେ ସେହି ବସ୍ରେ ଆସନ୍ତି ବୋଲି ସେଥିପାଇଁ ମୁଁ କ'ଣ କଲି ନା ମୁଁ ମୋ' କାମରେ ଥିଲି ଯେତେବେଳେ ମୁଁ ଶୁଣିଲି ଏହି ଘଟଣା ସେତେବେଳେ ମୋ' ସାଙ୍ଗେ ସାଙ୍ଗେ ଗାଡ଼ିକି ପାଖାପାଖି ମୋ' ଘରଠାରୁ ସେ ମାନେ ଗାଡ଼ି ଯେଉଁଠି ଲେଉଟି ଥିଲା ପାଖାପାଖି ଦୂରତା ଥିଲା ପାଖାପାଖି ପଚିଶ କିଲୋମିଟର କିନ୍ତୁ ମୋତେ ଯାଇ ଅତି କମ୍ ସମୟ ଭିତରେ ମୋତେ ଯାଇକି ସେଠି ପହଞ୍ଚିବାର ଥିଲା କିନ୍ତୁ ସେ ମୁଁ ପଚିଶ କିଲୋମିଟର ବାଟକୁ ମୁଁ ପାଖାପାଖି ପନ୍ଦର ମିନିଟ୍ ଭିତରେ ମୁଁ ଯାଇ ପହଞ୍ଚିଥିଲି ସେଇଟା ଏହା ଏକ ମୋର ଅତି ସ୍ମରଣୀୟ ହୋଇ ରହିଯିବ